ମୁଁ ତ ସବୁବେଳେ ଅନଲାଇନରେ ସପିଙ୍ଗ କରେ କାର୍ଟରେ ବହୁତ ଜିନିଷ ଅଟିକି ଯାଇଛି ଏମିତି ଅମୁଲ ହଉ ସର୍ପଏକ୍ସେଲ ଆଉ ଏ କପ୍ ସବୁ ଆଉ କେତେ ଡ୍ରେସ୍ ରହିଯାଇଛି ୟାକୁ ସବୁ ଆଗେ କାଟାହବ ଆଁ ନା ଆପୁଲଟା ତ ଆସିବ ଗ୍ରେପସ୍ ଆସିବ ଚାଉଳଟା ଦୁଇକେଜି ଅଛି ସିଏ ଆସିବ ଲୁଣ ଯିବ ଏସବୁ ଯିବ ଆଉ ଯେତିକ ରହିଲା କାଟିଦିଆହବ